ଆମ ଗାଁରେ ଗୋଟେ ଭଲ ଆମ୍ବୁଲାନ୍ସ ନାହିଁ ସରକାର ଯେଉଁ ଆଜିକାଲି ଆମ୍ବୁଲାନ୍ସର ସୁବିଧା ଯୋଗାଇ ଦେଇଛନ୍ତି ସେ ତ ଯୋଗାଇ ଦେଇଛନ୍ତି କିନ୍ତୁ ଆମ ଗାଁରେ ଆମ୍ବୁଲାନ୍ସଟା ଖରାପ ହୋଇଯାଇଛି ଏତକ ହଁ ସେଠାରେ ରୋଗୀ ଯିବା ଆସିବା ଭଲ ହୋଇ ପାରିବ ନାହିଁ ହଠାତ୍ ତା'ପରେ ନିଜ ନିଜ ସୁବିଧା ଅନୁସାରେ ଆମେ ହସ୍ପିଟାଲ୍ ଯାଇକି ପହଞ୍ଚି ପାରୁଛୁ ଯଦି ଆମ ଗାଁ'ରେ ଗୋଟେ ଭଲ ଆମ୍ବୁଲାନ୍ସ ଥାଆନ୍ତା ତା'ହେଲେ ଆମେ ବହୁତ ସୁବିଧା ସମ୍ମୁଖୀନ ହୋଇପାରିଥା'ନ୍ତେ ଆଉ ରୋଗୀ ବି ରୋଗୀମାନେ ବି ଭଲରେ ଯାଇ ରୋଗୀମାନେ ବି ଶୀଘ୍ର ଯାଇକି ହସ୍ପିଟାଲ୍ରେ ପହଞ୍ଚି ଆରୋଗ୍ୟ ହୋଇପାରିଥାନ୍ତେ ତେଣୁକରି ଆମ ଗାଁ'ରେ ଯଦି ଭଲ ଗୋଟେ ଆମ୍ବୁଲାନ୍ସ ମିଳିପାରିବ ତା'ହେଲେ ବହୁତ ଭଲ ହୋଇପାରିବ